କଥାରେ ଅଛି ମାଆ ହେଲେ ପାଠୋଇ ଦେଶ ଯିବ ଆଗେଇ ତେଣୁ ଡିଜିଟାଲ୍ ଦୁନିଆରେ ମାଆମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି ଯେହେତୁ କଳା ମୁକ୍ତି ପରିବା କରିବା ପାଇଁ ଏଲ୍ପିଜି ସିଲିଣ୍ଡର୍ କରିବା ପାଇଁ ଭାରତ ସରକାର ପାଖରୁ ଓଡ଼ିଶା ସରକାର ସମସ୍ତେ ପ୍ରାଧାନ୍ୟ ଦେଉଛନ୍ତି ତେଣୁ ଏଲ୍ପିଜି ସିଲିଣ୍ଡର୍ ବ୍ୟବହାର କଲେ ସତର୍କତାର ସହିତ ବ୍ୟବହାର କରିବାକୁ ପଡ଼ୁଛି ତା'ର ରିପିଟେଡ଼ଲି ପ୍ରତ୍ୟେକ ଛଅ ମାସରେ ଥରେ ଆମକୁ ଯାଞ୍ଚ୍ କରିବାକୁ ପଡ଼ିବ ତା ରେଗୁଲେଟର୍ ପାଇପ୍ କେମିତି କୋଉଭଳି ଭାବରେ ହେଉଛି ରହୁଛି କେମିତି ତେଣୁ ବିପଦର ସମ୍ମୁଖୀନ ହେବା ପୂର୍ବରୁ ଏଗୁଡ଼ା ସବୁ ଯାଞ୍ଚ୍ କରିବା ଦରକାର ରିଫିଲିଂ କଲାବେଳେ ଆପଣଙ୍କର ଯେତେବେଳେ ରେଗୁଲେଟର୍ ଲାଗୁଛି ତା'କୁ ସତର୍କତାର ସହ ଅବଲମ୍ବନ କରିବାକୁ ପଡ଼େ ସେତେବେଳେ ସମୟରେ ଲାଇଟ୍ ସୁଇଚ୍ ମାରିବା ବନ୍ଦ ଫ୍ୟାନ୍ ଚାଲିବା ବନ୍ଦ ଲାଇଟର୍ ବନ୍ଦ କିମ୍ବା ଆପଣ ଯଦି ଧୂପକାଠି ଜାଳୁଥିବେ ତା ପାଇଁ ବନ୍ଦ ତେଣୁ ଆର ନିବାରଣ ଶକ୍ତିଟା ଆପଣ ଆଗେ ଆଗେଇ ନେବେ ତେଣୁ ଏଇ ଏଇ ସୁବିଧା ହେଲେ ଆପଣଙ୍କର ଏଲ୍ପିଜି ସିଲିଣ୍ଡର୍ ସୁରକ୍ଷିତ ଅବସ୍ଥାରେ ଚାଲିବ ଆଉ ମଧ୍ୟରେ ମଝିରେ ମେକାନିକ୍ ଡାକିକରି ଆପଣ ଏଲ୍ପିଜି ସିଲିଣ୍ଡର୍କୁ ସଫା କରିବେ ୱାଶ୍ କରିବେ କରିବା ଦ୍ୱାରା କମ୍ ଖର୍ଚ୍ଚ ହେବ ଯେହେତୁ ଆପଣ ଯେତେ ସତର୍କତାର ସହିତ ସଫାସୁତୁରା ରଖିବେ ଏଲ୍ପିଜି ସିଲିଣ୍ଡର୍ଟା ଆପଣଙ୍କୁ ସେତେ ସୁରକ୍ଷା ପ୍ରଦାନ କରିବ ଆଉ କମ୍ ସମୟରେ ବି ଏଲ୍ପିଜି ସିଲିଣ୍ଡର୍ ଦ୍ୱାରା କମ୍ ସମୟ ରୋଷେଇ ହେଲେ ମାଆମାନେ ତାଙ୍କର ପିଲାମାନଙ୍କୁ ପାଠ ପଢ଼ିବାରେ ସହଯୋଗ କରିପାରିବେ ବିଭିନ୍ନ ରୋଗ ବୈରାଗରୁ ବି ମୁକ୍ତି ପାଇପାରିବେ ହଁ ହଁ ଆପଣଙ୍କର ପ୍ରାଧାନ୍ୟ ହେଉଛି ପ୍ରଥମେ ଏଲ୍ପିଜି ସିଲିଣ୍ଡର୍ ବ୍ୟବହାର କରନ୍ତୁ ତା'କୁ ସୁରକ୍ଷିତର ସହିତ ବ୍ୟବହାର କରନ୍ତୁ